ଟେକ୍ନୋଲୋଜି ଓଡ଼ିଶାର ମନୋରଞ୍ଜନ୍ ଦୃଶ୍ୟକୁ ବହୁତୁ ଭାବେ ପ୍ରଭାବିତ କରିଛି ଯେନ୍ତା କି ୟୁଟ୍ୟୁବ୍ ବ୍ଲଗ୍ ସ୍ୱାଧୀନ ବିଷୟବସ୍ତୁ ସୃଷ୍ଟି କରିଛି ତାପରେ ଆମାଜନ୍ ଭିଡ଼ିଓ ଆମାଜନ୍ ଭିଡ଼ିଓର ବେଶୀ କରି ସିରିଜ୍ମାନେ ସମସ୍ତେ ଦେଖ୍ବାରକେ ପସନ୍ଦ୍ କରୁଛନ୍ ୟୁଟ୍ୟୁବ୍ରେ ଆମେମାନେ ଯେନ୍ତା ବାହାର୍ ଆମର୍ ରାଜ୍ୟରେ କି ଆମର୍ ଗାଁରେ କାଣା ହେଉଛି କାଣା ନାଇଁ ହଉଚି ଆମେ ଜାନି ପାରୁଛୁଁ ତାପରେ ପଢ଼ା ବିଷୟରେ ବି ଆମେ ଜାନି ପାରୁଛୁଁ କିନ୍ କିନ୍ କ୍ଲାସ୍ର କୋଶ୍ଚିନ୍ର ଆନ୍ସର୍ ନା ଆସ୍ବା ସେଟା ଆମେ ୟୁଟ୍ୟୁବ୍ରୁ ୟା ଫିର୍ ଗୁଗୁଲ୍ରୁ ସର୍ଚ୍ଚ କରି କରି ଆମେ ଜାନି ପାରୁଛୁଁ ତାପରେ ଫିର୍ ଆମ୍କୁ ଯଦି ବୋର୍ ଲାଗ୍ଲା ବେଲେ ଆମେ ଏଣ୍ଟରଟେରମେଣ୍ଟ୍ କର୍ବାର୍ ଲାଗି ୟୁଟ୍ୟୁବ୍ ୟା ଫିର୍ ଆମାଜାନ୍ ଭିଡ଼ିଓ ୟା ଫିର୍ କିଛି ବିଲ୍ ଦେଖିକରି ନିଜର୍ ମନ୍କେ ଏଣ୍ଟରଟେଣ୍ଟ୍ କରୁଛୁ ତାପରେ ବହୁତ୍ କିଛି ହେଲ୍ପ କରୁଛି ଟେକ୍ନୋଲୋଜି ଓଡ଼ିଶାକେ